ଆଜ୍ଞା ଆପଣ ସେଭେନ୍ ସିକ୍ସ୍ ଫଟୋଗ୍ରାଫର ଆମର ଗୋଟେ ବାହାଘର ପାଇଁ ଫଟୋ ଉଠା ହେବାର ଥିଲା ଆପଣ ଟିକେ ଭଲ ଭଲ ଜାଗା ନାଁ ଗୁଡ଼ାକ କହିବେ ଆମେ କୋଣାର୍କ ଯିବୁ

ହଉ ଆପଣ ଡ୍ରେସ୍ ପତ୍ର ଦେବେ ନା ଆମକୁ ଦେବାକୁ ପଡ଼ିବ ହଁ ଆଚ୍ଛା ଆଚ୍ଛା କ୍ଵାଲିଟି ଭଲ ରହିବ ତ ଆଉ କେତେ ସମୟ ଲାଗିବ

ଆଚ୍ଛା ଗାଡ଼ି ଆମେ ଯୋଗାଡ଼ କରିବୁ ଆଜ୍ଞା ଆଡ଼ଭାନ୍ସ କେତେ ଦେବି ହଉ ଆଉ ଭଲ କ୍ଵାଲିଟିଟା ଆମର ଆଉ ମାସେ ପରେ

ଫଟୋ କ୍ଵାଲିଟି ଭଲ ରହିବ ତ ଆପଣଙ୍କ ଇଏର ଆଡ଼୍ରେସ୍ କହିବେ ବକ୍ସି ବଜାରରେ ମାନେ ତା ଆଖପାଖରେ କିଛି ଅଛି ଗୋଟେ ଜିନିଷ ଏମିତି କିଛି ଗୋଟେ ଦୋକାନ କି କ'ଣ ଥିବ ଯାହା ସାଇଡ଼୍ରେ ଆପଣଙ୍କ ଫଟୋଗ୍ରାଫ୍ ଥିବ ଏମିତି କିଛି ଅଛି ହଉ ଆଉ ଆଡ଼ଭାନ୍ସ ଦଶ ହଜାର ଟଙ୍କା

ହଉ ମୁଁ ଆପଣଙ୍କୁ ଯାଇକି ଆଡ଼ଭାନ୍ସ ଦେଇଦେବି ମୁଁ ପଅରିଦିନ ଆଡ଼କୁ ଯିବି

ହଉ ମୁଁ ଆସିବା ଦୁଇ ଦିନ ପୂର୍ବରୁ ଆଡ଼ଭାନ୍ସ ଦେଇଦେବି ହଉ ରଖୁଛି